ପୁରୋହିତଙ୍କୁ ଆମେ ଘରକୁ ଡାକି ଥାଉ ଡାକି ତାଙ୍କୁ ଘରକୁ ଆସିଲେ ସେ ତାଙ୍କ ପାଦ ଧୋଇ ଦେଇଥାଉ ତାଙ୍କୁ ଆସ ଆସନଟେ ଦେଇଥାଉ ବସିବା ପାଇଁ ତାଙ୍କୁ ସର୍ବତ ଟେ ଦେଇଥାଉ ପିଇବା ପାଇଁ ତାଙ୍କ ଖାଇବା ପାଇଁ ଖାଇବାର ବ୍ୟବସ୍ଥା ଆମେ କରାଇଥାଉ ତାଙ୍କୁ ଆମେ ଡାକିଥାଉ ଘରକୁ ଆମ ପୂଜାପାଠର ଆମ ଘରର ମଙ୍ଗଳର ଆଲୋଚନା କରିବା ପାଇଁ ସିଏ ଯାହା ଆମକୁ ଆଦେଶ ଦିଅନ୍ତି ଆମେ ତାହା ପାଳନ କରିଥାଉ ଘର ଶୁଦ୍ଧିକାର୍ଯ୍ୟଟେ ହେଲେ ତାଙ୍କୁ ଡାକିଥାଉ ଘର ର ବାହାଘର ମଙ୍ଗଳ କାର୍ଯ୍ୟ ଟେ ତାଙ୍କୁ ଡାକିଥାଉ ସବୁ କାମରେ ସିଏ ଆମକୁ ବହୁତ ସାହାଯ୍ୟ କରନ୍ତି ଘରର ସୁଖ ଶାନ୍ତି ପାଇଁ ଆମେ ଘରର ପୂଜା ଆଲୋଚନା କରିଥାଉ ପୁରୋହିତେ ଆମକୁ ବହୁତ ସହଯୋଗ କରନ୍ତି ସାହାଯ୍ୟ କରନ୍ତି ହୋମ ଯଜ୍ଞ କଲେ ତାଙ୍କୁ ବି ଆମେ ନିମନ୍ତ୍ରଣ ଦେଇଥାଉ ସେ ବି ଆସିଥାନ୍ତି ସବୁ କାମରେ ସିଏ ବହୁତ ସାହାଯ୍ୟ କରନ୍ତି ପୁରୋହିତ ତ ଆମର ଆମ ସବୁ ସାହାଯ୍ୟ ସବୁ କାମରେ ସିଏ ଆମର ଆସିଥାନ୍ତି ତାଙ୍କୁ ବହୁତ ସମ୍ମାନ ଆମେ କରୁ ଆମର ପ୍ରଣାମ ତାଙ୍କୁ କରୁ ଆମେ ପୁରୋହିତକୁ ଆମ ଆମ ପରିବାର ତରଫରୁ ଆମ ମୋ ତରଫରୁ ଆମ ପରିବାର ତରଫରୁ ବହୁ ସାହାଯ୍ୟ ବହୁ ସହଯୋଗ ଆମେ କରୁ ଆଉ ପୁରୋହିତ ବି ଆମକୁ କରନ୍ତି ଆମ ଘରର ମଙ୍ଗଳ ପାଇଁ ଆମ ପରିବାରର ମଙ୍ଗଳ ପାଇଁ ସମସ୍ତଙ୍କର ମଙ୍ଗଳ ପାଇଁ ସିଏ ଆମର ସାହାଯ୍ୟ କରିଥାନ୍ତି ଆମେ ବି ତାଙ୍କୁ ସହଯୋଗ କରିଥାଉ ଘରର ଆ ମଙ୍ଗଳ କରାଯାଏ ଏମିତି ଆଲୋଚନା କରୁ ଆମେ ଆମ ଘରର ଶାନ୍ତି ସୁଖ ବିଷୟରେ ଆଲୋଚନା କରିକି ତାଙ୍କୁ ଆମେ ପୂଜାପାଠ ପାଇଁ ଘରକୁ ନିମନ୍ତ୍ରଣ ଦେଇ ତାକୁ ତାଙ୍କ ସେବା ଯତ୍ନ ମଧ୍ୟ ଆମେ କରା କରାଯାଇ ଥାଏ ଆମ ଘରର ମଙ୍ଗଳ ପାଇଁ